ଏଠାରେ ଥିବା ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା କିଛି କ୍ରୀଡ଼ା ପ୍ରୋଗ୍ରାମରେ ବହୁତ ଭଲ ଭାବରେ ହୋଇଥାଏ ଏଥିରେ ପ୍ରାୟ କୋଡ଼ିଏରୁ ତିରିଶ ଜଣ ଭାଗ ନେଇପାରିବେ ଏହି ଷ୍ଟାଡ଼ିୟମର ପ୍ରାୟ ହଜାରରୁ ଅଧିକ ଲୋକ ଦେଖିପାରିବେ କୀଡ଼ାଟିକୁ ଦେଖିପାରିବେ